ରାମ ଭାଇ ତୁମର ରଞ୍ଜାଟା କେମିତି ଚାଲିଛି କିନ୍ତୁ ମୋର ଭାଇ ଯେଉଁଟା ଏବେ ନୂଆ ଆଣିଲି ଭଲ ଚାଲିଛି ଓ ବଢ଼ିଆ ଫିନିସିଙ୍ଗ ଚାଲିଛି ସାଉଣ୍ଡ ଅଧିକ ଦେଖାଉନାହିଁ କିନ୍ତୁ ଆଗରୁ ଯେଉଁଟା ଆଣିଥିଲି ଭାଇ ସେଟାରେ ବହୁତ ହଇରାଣ ହେଲି ସେଥିପାଇଁ ସେହିଟା ଆଉ ଚଳେଇ ପାରିଲିନାହିଁ ରଖିଦେଲି ଏବେ ଯାଇ ଏଇଟା ସାଢ଼େ ତିନି ହଜାର ଦେଇ ଧରିକି ଆସିଛି କିନ୍ତୁ ବଢ଼ିଆ ମନ ମୋର ଖୁସି ହେଉଛି ତେଣୁ ସେ ତୁମର ରଞ୍ଜା ଠାରୁ ବି ଏଇଟା ସାଉଣ୍ଡ ପୁରା ସ୍ଲୋ ହେଉଛି ଆଉ କରେଣ୍ଟ ଫରେଣ୍ଟ ବି କୁଆଡ଼େ ଲିକ୍ କରୁନାହିଁ ତେଣୁ ବଢ଼ିଆ ଆରାମ ଲାଗୁଛି ଯେତିକି ସ୍ଲୋ ସେତିକି ଫିନିସିଙ୍ଗରେ କାଠଟା ଉଡ଼ୁଛି ତେଣୁ ଏହି କମ୍ପାନୀର ଏହି ରାଜା କମ୍ପାନୀର ରଞ୍ଜାଟା ଏକା ଠିକ ବୋଲି ମୁଁ ମନେ କଲି ଆଉ ତୁମେ ଯେଉଁ କହୁଥିଲ କିଣିଯିବ ଗୋଟିଏ ବୋଲି ଏହି ରାଜା କମ୍ପାନୀର ରଞ୍ଜା ହେରିକା ଯାଇକି ଧରିକିରି ଆଇବା ଆଉ ସେ ବିହାରୀ ଦୋକାନରୁ ଏକା ଧରିକି ଆସିବ ଭାଇ ଅନ୍ୟ ଦୋକାନରୁ କାହାଠୁ ଆଣି ଆଣିଲେ ଠିକର ଜିନିଷ ଦେବେନି